ଥରେ ମୋର ସାଙ୍ଗ ସହିତ ଗୋଟେ ପ୍ରୋଜେକ୍ଟ୍ ପାଇଁ ଚ୍ୟାଲେଞ୍ଜ୍ ହେଲା ଏବଂ ପ୍ରଥମେ ପ୍ରୋଜେକ୍ଟ୍ କରିବାକୁ ଟିକିଏ ଜଟିଳ ହେଲା ମୋ ଜଟିଳତା ଖୁବ୍ ଚାଲେଞ୍ଜ୍ର ସହିତ ଚାଲିଲା ତା'ର ମୋର ସମ୍ମୁଖୀନ ହେଲୁ ଶେଷରେ ପ୍ରଥମ ଥର ଫେଲୁଅର୍ ହେଲା ଦ୍ଵିତୀୟ ଥରକୁ ମୁଁ ତାହା ଅତି ସହଜରେ ଏହା କରିନେଲି ଏହି ପରିଚାଳନା ଦେଖି ସେ ମୋ ସାଙ୍ଗ ମୋତେ ଭାରି ଖୁସି ହୋଇଯାଇଥିଲା